ସିଲିଂ ଫ୍ୟାନ୍ ଓସାର ଗୋଟେ କିଣିଥିଲି ବାର ଶହ ଟଙ୍କା ଦେଇକି ତାର ରେଗୁଲେଟର କାମ କରୁନି କି ବୁଲୁନି ଭଲ ପବନ ଦେଉନି ଖରାପ ହେଇଗଲା କମ୍ ଦିନରେ ବହୁତ ଲସ୍ ହେଇଗଲା ପଇସା ପାଣିରେ ପକାଇ ଦେଲି ବାରଶହ ଟଙ୍କା